ହଁ ମୋର ଭାଇ ଭଉଣୀ ଅଛନ୍ ଯେନ୍ତା କି ତମେମାନେ ସେ ଭଉଣୀ ଭାଇ ଭଉଣୀମାନେ ମଧ୍ୟ ମୋତେ ବହୁତ୍ ସମ୍ମାନ୍ କରୁସଁନ୍ ମୋର କଥା ବହୁତ୍ ମାନିକି ଚଲୁସଁନ୍ ଆଉ ସେମାନଙ୍କ ସମ୍ମାନ ମୁଁ ଏବେ ବହୁତ୍ ଉନ୍ନତି କରୁଛେଁ ଆଶା କରୁଛେଁ ଯେ ସେମାନେ ମୋର ଭାଇ ଭଉଣୀ ମୋର କଥା ମାନି କି ଚଲୁଛଁନ୍ ସେମାନେ ଆଗ୍କେ ବଢ଼ୁନ୍ ପାଠ୍ ପାଠ ଶାଠ ପଢ଼ୁନ୍ ଏଁ ଆରୁ ଅଧିକା ରୋଜଗାର କରୁଁନ୍ ଯେନ୍ତା କି ଆମେ କେବେ ବି ନା ଭାବାବା ଯେ ଭିନ୍ନତା ରହୁଁ ବୋଲି କିରି ଆମେ ସମସ୍ତେ ମିଶି କରି ରହୁଁ ଉଭୟ ଉଭୟେ ଆମେ କଥାବାର୍ତ୍ତା ମାନି କି ଚଲୁ ଆଉ ମୋ ଯେନ୍ ଭାଇ ଭଉଣୀଗୁଡ଼ାକ ଅଛନ୍ ସବୁ ବେଲେ ମୋର କଥାକେ ମାନିକେ ଚଲୁଛଁନ୍ କେବେ ବି ମତେ ଅସମ୍ମାନ ନେଇ କର୍ବାଁ ବୋଲେ ସବୁ ସମ୍ମାନ ଦଉଛଁନ୍ ଯେନ୍ତା କି ତମେ ଆଜି କା ମତେ ଗୌରବ ପଉଛୁଁ ଆମେ କତେ ଆନନ୍ଦର କଥା ହେ ବହୁତ ଭଲ୍ ଲାଗୁଛି ଯେ ସେମାନେ ମୋତେ ବହୁତ୍ ସମ୍ମାନ ଦଉଛଁନ୍ ମତେ ଭଲ୍ ଲାଗୁଛୁ ଉତ୍ସହ ଲାଗୁଛି ଆନନ୍ଦ ଲାଗୁଛି ଯେ ମୁଇଁ ବି ଭାବୁଛେଁ କେ ନିଜେ ସେମାନେ ବି ତାଙ୍କର ଆଗ୍କି ଯେନ୍ ପିଲାଛୁଆ ବି ହେବେ ଭବିଷ୍ୟତରେ ସେମାନେ ବି ହେନ୍ତାଁ ତାଙ୍କୁ ବି ମାନ ସମ୍ମାନ କରିବେ